ଆମେ ପାଳନ କରୁଥିବା ସାଂସ୍କୃତିକ ପର୍ବ ଏବଂ କାର୍ଯ୍ୟକ୍ରମଗୁଡ଼ିକ ହେଉଛି ରଜ ରଥଯାତ୍ରା ବାହୁଡ଼ା ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ହୋଇଥାଏ ରଜରେ ଝିଅମାନେ ଦୋଳି ଖେଳନ୍ତି ପିଠାପଣା କରନ୍ତି ଆଉ ସଜବାଜ ହୋଇଥାନ୍ତି ତିନିଦିନ ରଜପର୍ବ ପାଳନ ହୋଇଥାଏ ଆଉ ରଜସଂକ୍ରାନ୍ତି ସବୁଠାରୁ ବଡ଼ ଦିନ ହୋଇଥାଏ ସେ'ଦିନ ଝିଅମାନେ ସଜବାଜ ହୋଇଥାନ୍ତି ପିଠାପଣା ଖାଇଥାନ୍ତି ଆଉ ରଥଯାତ୍ରା ଆଷାଢ଼ ମାସରେ ରଥଯାତ୍ରା ହୁଏ ରଥଯାତ୍ରା ଦିନ ପ୍ରଭୁ ଶ୍ରୀ ଜଗନ୍ନାଥ ମାଉସୀ ମା'ଙ୍କ ଘରକୁ ଯାଆନ୍ତି ଲୋକମାନେ ରଥ ଟାଣି ଟାଣି ନିଅନ୍ତି ଭଗବାନଙ୍କୁ ମାଉସୀଙ୍କ ଘରକୁ ନେଇକି ଯାଆନ୍ତି ଆଉ ଠିକ୍ ନଅଦିନ ପରେ ବାହୁଡ଼ା ଯାତ୍ରା ହୋଇଥାଏ ବାହୁଡ଼ା ଦିନ ଭଗବାନ ପୁଣି ଶ୍ରୀମନ୍ଦିରରେ ବିଜେ କରିଥାନ୍ତି ସେହିଦିନ ଲୋକମାନେ ବହୁତ ଭିଡ଼ ହୋଇଥାନ୍ତି ଭଗବାନଙ୍କର ତାର ପରଦିନ ସୁନାବେଶ ହୋଇଥାଏ ଆଉ ସେ କାର୍ଯ୍ୟକ୍ରମ ଦେଖିବାପାଇଁ ଭକ୍ତମାନଙ୍କର ବହୁତ ଭିଡ଼ ଲାଗି ରହିଥାଏ